ଏ ଗୋଟେ ହେଲା ଆମର ତାରିଖ ପାଞ୍ଚ ପାଞ୍ଚ ଉଣେଇଶି ଶହ ବୟାନବେ ଆଉ ଗୋଟେ ହେଲା ଜୁନ୍ ଦୁଇ ଦୁଇ ହଜାର ତେର ଆଉ ଗୋଟେ ହେଲା ଅକ୍ଟୋବର୍ ଚଉଦ ଦୁଇ ହଜାର ଏଗାର ଆଉ ଗୋଟେ ହେଲା ଅକ୍ଟୋବର୍ ଦୁଇ ଉଣେଇଶି ଶହ ତେୟାନବେ ଆଉ ଗୋଟେ ହେଲା ଡିସେମ୍ବର୍ ଚଉଦ ଉଣେଇଶି ଶହ ତେୟାନବେ